ସରକାରୀ ଯୋଜନାଗୁଡ଼ିକ ଆମର ଆମ ରାଜ୍ୟରେ ବହୁତ ପ୍ରକାର ସରକାର ଯୋଜନା କାର୍ଯ୍ୟକାରୀ କରାଯାଉଛି ଯାହାକି ଆମର ବିଜୁ ଯୁବ ସଶକ୍ତିକରଣ ହେଉ ବା କାଳିଆ ଯୋଜନା ହେଉ କାଳିଆ ଯୋଜନାରେ ଚାଷୀମାନଙ୍କୁ ପଇସା ଦିଆଯାଏ ଚାଷ ବାବଦକୁ ଏବଂ ମଧୁବାବୁ ପେନ୍ସନ୍ ଯୋଜନା ଯେଉଁଟାକି ଆମର ରହିଛି ଷାଠିଏ ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ମାସିକିଆ ପେନ୍ସନ୍ ଦିଆଯାଏ ପକ୍କା ଘର ଯୋଉଟା କଞ୍ଚା ଘରକୁ ଆମର ପକ୍କା ଘର କରାଯାଏ ଏବଂ ବି ଏସ୍ କେ ୱାଇ ଯେଉଁ କାର୍ଡ଼ ଯେଉଁ ରହିଛି ଯେଉଁଟାକି ଆମର ସ୍ୱାସ୍ଥ୍ୟ କାର୍ଡ଼ ଯାହାକୁ କୁହାଯାଉଛି ସ୍ୱାସ୍ଥ୍ୟ କାର୍ଡ଼ରେ ଆମର ମାନେ ଯେଉଁ ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ଖରାପ ହେଲେ ସେ ଯେଉଁ କାର୍ଡ଼ ଦ୍ୱାରା ଆମର କିଛି ସାହାଯ୍ୟ ମିଳେ ଏବଂ ବହୁତ ପ୍ରକାର ଆମର ସରକାର ଆଜିର ସରକାର ଆମମାନଙ୍କ ପାଇଁ ସୁବିଧା ସୁଯୋଗ ବାହାର କଲେଣି ଆଉ ଆଗ ଭଳି ଦୁନିଆ ନାହିଁ ବର୍ତ୍ତମାନର ଦୁନିଆ ଆଗ ଦୁନିଆ ମଧ୍ୟରେ ବହୁତ ଫରକ ଏବେ ସବୁ ସରକାର ବହୁତ ପ୍ରକାର ନିୟମ ବହୁତ ପ୍ରକାର ଯୋଜନା ବାହାର କଲେଣି